ହଁ ହଁ ହଁ ହଉ ଜଗନ୍ନାଥ ମଙ୍ଗଳ ହଁ ହଁ ହଁ ହଉ ଆସନ୍ତୁ ହଁ ହଁ ହଁ ଠିକ୍ ଅଛି ଦେଖ ସପ୍ତାହକୁ ମୁଁ ଗୋଟେ ଦିନ ସୋମବାର ଦିନ ମୁଁ ଶିକ୍ଷା ଦେଉଛି ସପ୍ତାହରେ ଗୋଟେ ଦିନ ହଁ ଯୋଗ ଶିକ୍ଷା କରିପାରିବେ କେବଳ ସୋମବାର ହଁ ଆଉ ପଇସା ପତ୍ର ପଇସା ପତ୍ର କଥା ହେଲେ ଗୋଟେ ଲୋକ ପିଛା ପାଞ୍ଚଶହ ଟଙ୍କା ଲେଖାଏଁ ମୁଁ ନେଉଛି ହଁ ହଁ ହଉ ଆପଣମାନେ ଯଦି ଇଚ୍ଛୁକ ଇଚ୍ଛୁକ ଥାଆନ୍ତି ତା'ହେଲେ ଆସିପାରନ୍ତି ଆଉ ହଁ ହଉ ହଁ ହଉ ଆସନ୍ତୁ